କୃଷକମାନେ କୁକୁଡ଼ାଚାଷ କରିଥାନ୍ତି ବହୁମାତ୍ରାରେ ପ୍ରଜନନ କାର୍ଯ୍ୟକ୍ରମ ପରିଚାଳନା କରିବାପାଇଁ ସେମାନେ ବିଭିନ୍ନ ପ୍ରକାରର ସୁବିଧା କରିଥାନ୍ତି ସେମାନଙ୍କୁ ସ୍ୱତନ୍ତ୍ର ସ୍ଥାନରେ ରଖିଥାନ୍ତି ଏବଂ କରେଣ୍ଟରେ ଗରମଦ୍ଵାରା ସେମାନଙ୍କୁ ରଖାଯାଇଥାଏ ଏବଂ ବିଭିନ୍ନ ଗଞ୍ଜା କୁକୁଡ଼ା ସବୁ ଆଣି ସେଠାରେ ଛାଡ଼ିଥାନ୍ତି ଆଉ ଇଞ୍ଜେକ୍ସନ ମାଧ୍ୟମରେ ମଧ୍ୟ ତାଙ୍କର ପ୍ରଜନନ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥାଏ ଏଥିଦ୍ୱାରା ସେମାନେ ବହୁତ କୁକୁଡ଼ା ଉତ୍ପାଦକ କରିଥାନ୍ତି ଏବଂ ସେ କୁକୁଡ଼ାଗୁଡ଼ିକ ବଜାରରେ ବିକ୍ରି କରି ସେମାନେ ଲାଭବାନ ହୁଅନ୍ତି ସେଥିପାଇଁ ସେମାନେ ତାଙ୍କ ପ୍ରଜନନ ଅଧିକ ମାତ୍ରାରେ ହେବାପାଇଁ ସେମାନେ ବହୁତ ପ୍ରକାର ଚେଷ୍ଟା କରନ୍ତି ଏବଂ ତାଙ୍କର ବହୁତ ଯତ୍ନ ବି ନିଅନ୍ତି ଏବଂ ସେମାନଙ୍କୁ ସଦାବେଳେ କରେଣ୍ଟର ଗରମ ଇଏରେ ରଖନ୍ତି ସେମାନଙ୍କୁ